ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ମଧ୍ୟରୁ କାଳିଆ ଯୋଜନା ହେଉଛି ଏମିତି ଏକ ଯୋଜନା ଯେଉଁଥିରେ ଲୋକମାନଙ୍କ ଆକାଉଣ୍ଟ୍କୁ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ଲେଖାଁ ସରକରଙ୍କ ତରଫରୁ ତରଫରୁ ଆସୁଛି ଓଡ଼ିଶା ସରକାରଙ୍କ ତରଫରୁ ଏବଂ ଏହା ଦ୍ୱାରା ଚାଷୀ ବହୁତ ଉପକୃତ ହୋଇପାରୁଛି ନିଜର ଦୈନନ୍ଦିନ କାର୍ଯ୍ୟରେ ପଇସା ଲଗାଇ ଖୁସିରେ ଚଳି ପାରୁଛି ଏବଂ ସରକାର ମଧ୍ୟ ଏମିତି ୟାକୁ ଛାଡ଼ି ଅନ୍ୟ ଘରେ ପନିପରିବା ଫାର୍ମ୍ କରିବା ପାଇଁ ସରକାର ସୁଯୋଗ ଦଉଛନ୍ତି ଲୋନ୍ର ସୁଯୋଗ ଦେଉଛନ୍ତି ବିନା ସୁଧ ହାରରେ ଯାହା ଫଳରେ ଜଣେ ଚାଷୀ ବିନା ଦ୍ୱନ୍ଦରେ କେଉଁଠୁ ସୁଧ ସୁଧକୁ କରଜରେ ପଇସା ନ ଆଣି ସରକାରଙ୍କ ଠାରୁ ପଇସା ଆଣି ଆରାମ ସେ ଚାଷ କରିପାରିବ